ଆଜ୍ଞା ନମସ୍କାର ଆଜ୍ଞା ସାଧନା ଇଲେକ୍ଟ୍ରିସିଟି ରୁ କହୁଛନ୍ତି ଆପଣ ଯେଉଁ ୱାରିଙ୍ଗ କରିକି ଯାଇଛନ୍ତି ସାର୍ କିଛି ଭଲ ପଡ଼ୁନି ବୋର୍ଡ଼ ଗୁଡାକ ସବୁ ଭଲ ଦେଇନାହାନ୍ତି ପନ୍ଦର ଦିନ ଆପଣ ସାର କହିଥିଲେ ହାଭେଲ୍ସର ବଲ୍ ଲଗେଇବେ ଆଜ୍ଞା ସାର୍ ଆପଣ ସାର୍ ହାଭେଲ୍ସ କମ୍ପାନୀ ର ବଲ୍ସ୍ ଲଗେଇବା ପାଇଁ କହିଥିଲେ

ହାଭେଲ୍ସ କମ୍ପାନୀ ର ବଲ୍ ଲଗେଇବାକୁ କହିଥିଲେ ହେଲେ ବାଜାଜ୍ ର ଆଜ୍ଞା ସୂର୍ଯ୍ୟ କମ୍ପାନୀ ର ଲଗେଇ ଦେଇଛନ୍ତି ନାହିଁ ସାର୍ ସେଇଟା ଭଲ ଲାଗୁନି ବିଲ୍ ଟା ସାର୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ତାର ସାର୍ କହିଥିଲେ ଫୋର୍ ପଏଣ୍ଟ ର ଦେବାପାଇଁ ଟୁ ପଏଣ୍ଟ୍ ଫାଇବ ର ଦେଇଛନ୍ତି ଆପଣଙ୍କର ଆପଣଙ୍କୁ ଟୋଟାଲ ମୁଁ କହିଥିଲି ଆପଣଙ୍କୁ ବୋର୍ଡ଼ଟା ଲଗେଇଦେବା ପାଇଁ ଆପଣ କଣ ଲଗେଇଛନ୍ତି ସେଇଟା ମୁଁ କେମିତି କହିବି ସାର୍

ନାଇଁ ସାର୍ ଠିକ୍ ଅଛି ତାହେଲେ ଆପଣ ସାର୍ ଟିକେ ଆସିକି ଦେଖିଦିଅନ୍ତୁ ଟପଟପ ହଉଛି ସାର୍ ଠିକ୍ ସେ ଜଳୁନି ହଁ ସାର୍

ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ରହିଲି ନମସ୍କାର